କୁଆଡ଼େ ଯିବି ଆମର ତ ଡେଲି ସକାଳ ହେଲେ ଖଟିବା ଲୋକ ଆଜି କାମକୁ ଯାଇନି ଆଉ ଚାଲି ଆସିଛି ଟିକିଏ ବୁଲାବୁଲି ପାଇଁ ଆଉ ଦେଖା ଆଉ ମିଳିବ କେମିତି ଆଉ ତ ସକାଳ ହେଲେ ଗଲେ କାମକୁ ସନ୍ଧ୍ୟାରେ ଆସିଲେ ଆଉ ସକାଳୁ ସଞ୍ଜ ଯାଏ କାମ କରୁଛି ଆଜି ଯାଇନି କାମକୁ ସେଥିପାଇଁ ଚାଲି ଆସିଲି ଆଉ ଟିକିଏ ବୁଲାବୁଲି ସକାଳୁ ଆଉ ଭୋଟ୍ କାହାକୁ ଦେବା ଯାହାକୁ ଭୋଟ୍ ଦେଲେ ବି କିଛି କାମ କରୁ ନାହାନ୍ତି ଖାଲି ଆଉ ରାସ୍ତାଘାଟ ଦେଖୁନ କେମିତି ହୋଇ ପଡ଼ିଛି ଗୋଟିଏ କା କିଛି କାମ ହୋଇନି ପାଣି ସୁବିଧା ନାହିଁ ଇଆଡ଼େ ଇଲେକ୍ଟ୍ରିକ୍ ବି କିଛି ସୁବିଧା ନାହିଁ

ତାପରେ ଆମେ ଭାବୁଛି ଗୋଟିଏ କିଛି ନୂଆ ଦଳକୁ ଗୋଟେ ଭୋଟ୍ ଦବା କଂଗ୍ରେସକୁ ଭୋଟ୍ ଦେଇଦେବା ବୋଲି ଭାବୁଛି ଏଥର ହଁ ପରା ଆଉ ନବୀନକୁ ଏବର୍ଷ ଭୋଟ୍ ଦେବାନି ବୋଲି ଭାବୁଛି ଆଉ ଗୋଟିଏ ନୂଆ ଦଳକୁ ଗୋଟିଏ ବାଛିବା ଆଉ ନବୀନ ଏସବୁ ଦେଶଟାକୁ ଖାଇ ଗଲାଣି ସବୁ ଏ ରାଜନୀତି ନାଁରେ ଗୋଟିଏ ବେପାର ଚଲାଇଛ ଆଉ ଘରକୁ ଘର ମାଗଣା ଚାଉଳ ଦେଉଛୁ ଆଉ ପଇସା ଦଉଚୁ ଲୋକ ମାନେ କାମଦାମ କରୁନାହାନ୍ତି ମଦ ପିଉଛନ୍ତି ସକାଳୁ ଆଉ ଉଁ ଇଲେକ୍ସନ୍ ଟାଇମ୍ ଆସିଲେ ଭଲ ମନ୍ଦ କଥା କହିକି ଭୋଟ୍ଟା ନେବେ କିନ୍ତୁ ଭୋଟ୍ଟା ନେଲାପରେ ତାଙ୍କର ଆଉ କିଛି କାମ ନାହିଁ ଆଡ଼େ ଗାଁରେ ତ କିଛି ଭଲ ମନ୍ଦ ରାସ୍ତାଘାଟ ସେରଙ୍କ ଠିକ୍ ନାହିଁ ସ୍କୁଲ୍ ଠିକ୍ ନାହିଁ ସ୍କୁଲ୍ରେ ସେଠି ଏଠି ମାଷ୍ଟର୍ ନାହିଁ ତିନିଟା କ୍ଲାସ୍ରେ ହେଲା ଜଣେ ମାଷ୍ଟର୍ କିସ ପଢ଼ାଇବ ଛୁଆ ହଁ ପୁରା ଆଉ ସେ ମାଷ୍ଟର୍ମାନେ ଆଉ ଦରମା ତ ପାଇଲେ ସେମାନେ ଛୁଆ ଖେଳି ବୁଲିକି ଟାଇମ୍ କଟାଇ ଦେଉଛନ୍ତି ହେଉ ତାହେଲେ ଆଜି ଏତିକି କଥା ହେବା ମୋର ଗଲେ କାମ ଅଛି ତ ମୁଁ ଆସୁଛି